ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଏକ ଲକ୍ଷ ପଞ୍ଚାବନ ହଜାର ତିନି ଲକ୍ଷ ଚଉଦ ହଜାର ପାଞ୍ଚଶହ ଅଠେଇଶି ହଜାର ତେରଶହ ଦଶ ହଜାର ଚଉଦଶହ ଆଠଶହ